ମୁଁ କଣ ପସନ୍ଦ କରେ ସେଟା ନିର୍ଭର କରେ ସେ ଟାଇମରୁ ଛୁଆଦିନ ମତେ ଭୋଗ କାଗଜ ଭଇଟା ଭଲ ଗତ୍ଲା ପଢ଼ିବାବା ପାଇଁ ଯେତେ ବଢ଼ଦେଲି ଗଲି ତ ଇଣ୍ଟରନେଟରେେ ଅଧିକା ମଳିିପାରଲା ସୋର୍ସ ଯେମିତି ଆମକୁ ବହିରେ ଗୋଟେ ଲିମିଟେଡ଼ ସୋର୍ସ ମିଲୁଛି ବାକି ଆମେ ଯଦିଇଣ୍ଟରନେଟକୁ ଯିବା ଆମକୁ ବହୁତଟିେ ଅପ୍ସନ୍ ମଳୁଚି ତାର୍ ଭିତରେ ଅଧିକ ଆମେ ପାଇପାରୁଛେ ତ ବର୍ତ୍ତମାନ ଇଣ୍ଟରନେଟ ଭଲ୍ ଅଛି ଏଇ ଯଦି ପାଠ ପଢ଼ିବା ଦେଖିବାକୁ ଆ ହଁ ମୁଇଁ ଅଡ଼ିଓ ବୁକ୍ ଶୁଣ କୁ ଏଫ୍ଏମରେେ ବହୁତ ସାନ ଭଲ୍ କାହାୀ ମାନେ ଦେଇଥାଉ ଆଉର୍ ଶୁଣିବାକୁ ଭଲ ଲାଗେ ଆଉ ଆଇ ବି ମତେ ନୋବେେଲ୍ ପଢ଼ିବାକୁ ଭଲ ଲାଗେ ହେଟା ବି ମୁଁ ଇ ବୁକ୍ ମୋବାଇଲରେ ପଢ଼ିଥାଏ ଅ ଇଣ୍ଟରନେଟରେେ ପଢ଼ିବା କିଛି ଯି କିଛି ଆମେ ଲେଖୁଚଁ କିଛି ଏକ୍ସପେରିମେଣ୍ଟ ହଉ କି କିଛି ରିସର୍ଚ ରିସର୍ଚ କରିକିରି କି ଥିେସିସ୍ ତ ଇଣ୍ଟରନେଟ ର ସର୍ଚ୍ଚ କରିକିରି ଲେଖିବାକୁ ଭଲ ଆ ଆଉ ଯଦି ଗୋଟେ ଆମେ କିଛି ପରୀକ୍ଷା ହେ ପଢ଼ୁଚା କାରଣ ତ ପୁସ୍ତକ ବି ଭଲ ଇଣ୍ଟରନେଟ ବି